ହ୍ୟାଲୋ ଆଜ୍ଞା ଆଜ୍ଞା ଦୁଇ ଘଣ୍ଟା ହବ ମୁଁ ଏଠି ଅପେକ୍ଷା କରିଛି ଆପଣଙ୍କ ଗାଡ଼ି କାଇଁ ହଁ ଆରେ ଆଠଟାରୁ ଏଇ ବୋଲକ ଛକୁ ଅଛେ ଯେ ଏବେ ଦଶଟା ପନ୍ଦର ହେଲାଣି ଆଉ କେତେବେଳେ ଆସିବ କାଏ ଅସୁବିଧା ଅଛି କି ହଁ ଟିକେ ଫୋନ୍ କରିକି କୁହନ୍ତୁ ସେ ଡ୍ରାଇଭରକୁ ଟିକେ ଜଲଦି ଗାଡ଼ି ପହଞ୍ଚେଇଦବ